ଆଇନ ବ୍ୟବସ୍ଥା ପ୍ରତି ଆମର କୌଣସି ଅବିଶ୍ୱାସ ପକ୍ଷପାତିତାକୁ ଆମେ କରୁନାହୁଁ କାହିଁକିନା ଆମେ ତ ଆମେ ଆଇନର ଯେତେବେଳେ ଅସୁବିଧା ହୁଏ ଆମେ ଆଇନର ଆଶ୍ରୟ ନେଇଥାଉ ଆଇନର ଆଶ୍ରୟ ନେଲେ ଆମର ବିଚାର ପ୍ରତି ଯାହା ବିଚାର କରନ୍ତି ତାହାକୁ ଆମେ ସାଧାରଣତଃ ମାନିଥାଉ ଏଥିପ୍ରତି ଆମର ଅବିଶ୍ୱାସ କରିବାର କୌଣସି କାରଣ ନାହିଁ